ମୁଁ କିଣିଥିବା ଗ୍ୟାସ୍ ଚୁଲାଟି ବହୁତ ଖରାପ ପଡ଼ିଲା ତାର ଯେଉଁ ଗ୍ୟାସ୍ ଯେଉଁଥିରେ ବାହାରେ ନିଆଁ ଗୁଡ଼ିକ ବାହାରେ ସେଗୁଡ଼ାକ ତାଙ୍କର ଭଲରେ ବାହାରୁନି ଯାହାଫଳରେ ମୋତେ ରୋଷେଇ କରିବାରେ ବହୁତ ଟାଇମ ଲାଗୁଛି ଏବଂ ସେ ଭଲ ଭାବରେ ଜଳୁନାହିଁ ଆଉ ଗ୍ୟାସ୍ ବେଶି କରି ତା' ଦେହରେ ବାହାରକୁ ବାହାରି ପଡୁଛି ଯେଉଁଟାକି ସାଇଡ଼ ସାଇଡ଼ରେ ବାହାରୁଛି ତା' ପାଇଁ ଭାରି ସ୍ମେଲ୍ ବି ହେଉଛି ନିଆଁ ଲାଗିଯିବାର ଡର ମଧ୍ୟ ରହୁଛି ଆଉ ଏ ଗ୍ୟାସଟି ବିଲକୁଲ୍ ଭଲ ପଡ଼ିଲା ନାହିଁ ଯେଉଁ ଚୁଲାଟି ମୁଁ ଆଣିଲି କାରଣ ତାର ମଧ୍ୟ ଯେଉଁ ପାଇପ ଲାଗୁଛି ଯେଉଁ ଜାଗାଟାରେ ସେ ଜାଗାଟାରେ କ'ଣ ତାକୁ ଦେଇଛନ୍ତି ତାରଟା ସେ ତାରଟା ଏମିତି ବାହାରିକି ରହିଛି ଯାହା ପାଇଁକି ସେଇଠି ଯେଉଁ ପାଇପ ଲାଗୁଛି ସେ ଅଳ୍ପ ଦିନ ଭିତରେ ତାକୁ ତ କଣା ହୋଇଯାଉଛି ଏହି ଗ୍ୟାସ୍ ଚୁଲାଟି ବିଲକୁଲ୍ ଭଲ ପଡ଼ିଲା ନାହିଁ ଏବଂ ତାର ଚାରିପାଖ ଜାକ ଖାଲି କଳଙ୍କି ଲାଗିଯାଉଛି ଆଉ ସେ ଯେଉଁ ତାର ଚୁଲାରେ ଯେଉଁ ଷ୍ଟାଣ୍ଡ ଗୁଡ଼ାକ ସେଗୁଡ଼ାକ ଖାଲି ଧଡ଼ଧଡ଼ ହୋଇକି ଖସି ଯାଉଛି ଏବଂ ତାର ଯେଉଁ ପାଇପଟା କଳଙ୍କି ଲାଗିକି ଭାଙ୍ଗିଗଲାଣି ସେ ଭଲ ପଡ଼ିଲା ନାହିଁ ତା' ପାଇଁ ମୁଁ ବହୁତ ରୋଷେଇ କରିବାର ଅସୁବିଧାର ସମ୍ମୁଖୀନ ହେଉଛି